ଆମର ସୋଫା ସେଟ୍ ଅଛି ହେଲେ ସୋଫା ସେଟ୍ ଆମେ ନେଇଁ ବସୁ ଆରୁ ତଲେ ବସିକରୁ ଖାଏସୁଁ ପିଉସୁଁ ଆରୁ ବସିକିରି ତଲେ କଥାବାର୍ତ୍ତା ହେଇସୁଁ ଗଦିଟା ସ୍ପ୍ରିଙ୍ଗ୍ ସେଥିଲାଗି ଆଉ ମାନେ ଭଲ ଲାଗେ ଆମକୁ ସେଥିଲାଗି ଆମେ ତଲେ ବସିକରି ଖାଏସୁଁ କି ନହେଲେ ଚେୟାର୍ନୁ ବସିକରି କଥାବାର୍ତ୍ତା ହେସୁ ଆର୍ କହିବି ବନ୍ଧୁବାନ୍ଧବ ଆଇଲେ ସେ ବିଚାରା କ ଆମେ ଦେସୁଁ ସେଇ ଜାଗା ସେ ସୋଫା ସେଟ୍ ବସୁଁ ଗଦିରେ ବସ୍ବେ ଆମେ ତଲେ ବସିକରି କଥାବାର୍ତ୍ତା ହେଇକରି ତାଙ୍କର ସାଙ୍ଗେ ଭଲ ମନ୍ଦ ଯାହା କିଛି ସବୁ କଥାବାର୍ତ୍ତା ଆମେ ହେସୁଁ ଆରୁ